ଓଡ଼ିଶାର ମନୋରଞ୍ଜନ ପାରମ୍ପରିକ ମାଧ୍ୟମ ଗୁଡ଼ିକ ହେଲା ଓଡ଼ିଶୀ ନୃତ୍ୟ ତା'ପରେ ଡ୍ୟାନ୍ସ ଢେମସା ଗୀତ ଗାଇବା ରେଡ଼ିଓ ଟି ଭି ଏବଂ ଅନେକ ପ୍ରକାର ଆମ ଓଡ଼ିଶାର ମନୋରଞ୍ଜନର କାର୍ଯ୍ୟକ୍ରମ ଗୁଡ଼ିକ ଅଛି ଆମ କୋରାପୁଟ ଜିଲ୍ଲାରେ ଖାସ କରି ଢେମସା ଓଡ଼ିଶୀ ଓଡ଼ିଶୀ ତ ସେମିତି ନୁହଁ ଢେମସା ଏବଂ ଚୈତ ପର୍ବର ଗୀତ ସେସବୁ କରିଥାନ୍ତି ଏବଂ ଢେମସା ସମସ୍ତେ ମା' ବାପା ଭାଇ ଭଉଣୀ ସବୁ ମିଳାମିଶା ହେଇ କରି ଗୋଟିଏ ଜାଗାରେ ଢେମସା କରିଥାନ୍ତି ଆମ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଚୈତ୍ର ପର୍ବ ସବୁଠୁ ବଡ଼ ପର୍ବ କାହିଁକିନା ନୂଆଖାଇ ବୋଲିକିନା କହିବେ ଏବଂ ଆମ୍ବ ମଧ୍ୟ ଖାଇଥିବେ ଏବଂ ସେଇ ପର୍ବ ସମୟରେ ସମସ୍ତେ ଗାଁର ଲୋକ ମିଶିକିନା ଢେମସା କରିଥାନ୍ତି ଏବଂ ବହୁତ ଖୁସି ମନାଇଥାନ୍ତି ପ୍ରତ୍ୟେକ ଘରେ ଘରେ ପିଠାପଣା କରିଥାନ୍ତି ଏବଂ ସମସ୍ତେ ମିଳିମିଶିକି ବାଣ୍ଟି କିରି ମଧ୍ୟ ଖାଇଥାନ୍ତି